ଓଃ ଏ ସାର୍ଟ ଗୋଟିଏ ଆଣିଲି ଯେ ବେକାରିଆ ସାର୍ଟ ଗୋଟିଏ ଏତେ ପଇସା ଦେଲି ପୁରା ତେରଶହ ପଚାଶ ଟଙ୍କା ନେଇଥିଲା ଏତେ ବେକାର ସାର୍ଟ ଯେ ପିନ୍ଧିଲେ ପୁରା କୁଣ୍ଡେଇଲା ପରି ଲାଗୁଛି ପୁରା ସୁତା ହେଲା ଭଳିଆ ପୁରା ଚିଡ଼ି ଚିଡ଼ି ଚିଡ଼ି ଲାଗୁଛି ଆଉ ଧୋଇଲେ ତ ପୁରା ତାର ପୁରା ସୁତାଯାକ ପୁରା ଜାଲି ଜାଲି ହେଲା ଭଳିଆ କଲର୍ ପୁରା ଫେଡେଡ଼ ହେଇଯାଉଛି ଏ ସମସ୍ତେ ଗାଳି କରୁଛ ଯିଏ କରୁଛନ୍ତି ମୋର ସାଙ୍ଗମାନେ ତ ଟୋଟାଲି ପସନ୍ଦ କରୁନାହାନ୍ତି କ'ଣ କିରେ ଏମିତି ସାର୍ଟ ଗୋଟିଏ ଆଣିକି ପିନ୍ଧିଛୁ ବୋଲିକି କହୁଛ ସବୁ ଯାକ ବେକାରିଆ ସାର୍ଟ ଏତେ ପଇସା ଦେଇକି କିଣିବ ସାର୍ଟ ଗୋଟିଏ ଏମିତିଆ ସାର୍ଟ ପିନ୍ଧିହବ କ'ଣ ଗୁଡ଼ାଏ ପଇସା ଦିନ ମିଳିଲା ଭଳିଆ ହେଇକି ଅଯଥାରେ ସାର୍ଟ ଗୋଟିଏ କିଣିଲି ନା ପିନ୍ଧି ହେଉଛି ନା ଫିଙ୍ଗି ହେଉଛି ନା କ'ଣ କରି ହେଉଛି ବେକାର ଭଲ ଲାଗୁନାହିଁ କିଛି ନାହିଁ ଦେହକୁ ପୁରା କୁଣ୍ଡେଇଲା ଭଳିଆ ଲାଗୁଛି ପୁରା ଫାଲତୁ ସାର୍ଟଟା ଗଲା ଥର ଗୋଟିଏ ସାର୍ଟଟା ଆଣିଥିଲି କେତେ ଭଲ ପଡ଼ିଲା ଏହି ସାର୍ଟ କ'ଣ ଏମିତି ଗୋଟେ ହେଲା ଯେ ବେକାରିଆ ସାର୍ଟ ଗୋଟେ ଆଣିକି ଆଉ ଭଲ ଲାଗୁନି କିଛି ନାହିଁ ଘରେ ତ ଫିଙ୍ଗି ଦେ ବୋଲୁଛନ୍ତି ଟୋଟାଲ ପିନ୍ଧା ପିନ୍ଧି କର ନା ଫେର କୁଣ୍ଡିଆ ଉପରେ କୁଣ୍ଡିଆ ଏପ୍ଲାଇ କରିକି ଆଉ ଦେହକୁ ଆହୁରି ଭଲ ଲାଗୁନାହିଁ କିଛି ନାହିଁ ଏତେ ବାଜ୍ଜେ ସାର୍ଟଟା ପୁରା ଚିଡ଼ି ଚିଡ଼ି ହେଇକି ପୁରା ମୋଟା ଲାଗୁଛି ଦେହକୁ ଭଲ ଲାଗୁନାହିଁ ପିନ୍ଧିବା ପାଇଁ ପୁରା ଟୋଟାଲ ତ ଇଚ୍ଛା ଲାଗୁ ନାହିଁ ଆଉ